ମୁଁ କିଣିଥିବା ଶାଢ଼ୀଟି ନାଲି ରଙ୍ଗର ହେଇଥିବାରୁ ମୋତେ ପିନ୍ଧିବାକୁ ବହୁତ ଭଲ ଲାଗୁଛି ଏବଂ ତାର ରଙ୍ଗ ଦେଖିବାକୁ ବହୁତ ସୁନ୍ଦର ମୋତେ ସେଇଥିପାଇଁ ଶାଢ଼ୀଟି ପିନ୍ଧିବାକୁ ବହୁତ ଆରାମ ଲାଗୁଛି